ହଁ କୁକୁଡ଼ାର ବ୍ୟବସାୟ କରିବା ପାଇଁ ତା ର ଅସୁବିଧାର ସମ୍ମୁଖୀନ ହେଲେ ଯେ ପ୍ରଥମେ ଖରାଦିନ ତା ର ଗୋଟିଏ ରୋଗ ହୁଏ ସେଇଟା ତ ନିୟନ୍ତ୍ରଣ କରିବା ପାଇଁ ବି ଏସ ଫ୍ଲାଏକୁତ ବି କହିଦିଆ ହୁଏ ତାପରେ ତା ର ଯତ୍ନ ନେବା ପାଇଁ ବେସିସ୍ ହେଲା ଛାତ ଉପରେ ପାଳ ପକେଇକି ପାଣି ସିଞ୍ଚା ହୁଏ ଅଧିକ ଗରମ ହେଲେ ଫ୍ୟାନ୍ ବି ଲଗେଇ ଦିଆ ହୁଏ ତାଠୁ ବି ଯଦି ଅଧିକ ଗରମ ହେଲା ତାହେଲେ କୁଲର ମଧ୍ୟ ଲଗା ହୁଏ ଯଦି ମୁଁ ଘରେ ନ ଥାଏ କୁଆଡ଼େ ଯିବାର ହୁଏ ତାରେ ମୁଇଁ ଲୋକ ରଖିଥାଏ ଯେ ତା ର ଯତ୍ନ ନେବା ପାଇଁ ସେ ତା ର ଯତ୍ନ ନିଏ